ଆମେ ଓଡ଼ିଆ ଲୋକମାନେ ଭାଷା ଆମର ସବୁ ଶୁଦ୍ଧ ଭାଷା ତେଣୁ ବଙ୍ଗଳା ହିନ୍ଦୀ ଏମାନଙ୍କର ବି ଆମ ସହିତ ସାମଞ୍ଜସ୍ୟ ରହିଛି ସେମାନେ ଆମ ସାଙ୍ଗରେ ଭାଇ ଭାଇ ଭଳି ସେମାନେ ଚଳନ୍ତି ତାଙ୍କ ଭାଷା ବି ଆମେ ଟିକେ କିଛି କିଛି ବୁଝିପାରୁ ଆମେ ବି କିଛି କିଛି ଆମ ଓଡ଼ିଆ ଭାଷା ବି ସେମାନେ କିଛି କିଛି ବୁଝିପାରନ୍ତି ସେଥିପାଇଁ ଆମେ ଓଡ଼ିଆ ଲୋକମାନେ ସମ୍ପୂର୍ଣ ବଙ୍ଗଳା ଦେଶବାଲାଙ୍କୁ କି ହିନ୍ଦୀବାଲାଙ୍କୁ ସମ୍ପୂର୍ଣ ଶିଖେଇ ହେବନାହିଁ କାହିଁକିନା ସେମାନଙ୍କର ପାଟି ଟିକେ ଅଲଗା ର ପ୍ରକାର ରୁହେ ଭାଷା ବି ଟିକେ ଅଲଗା ପ୍ରକାର ରୁହେ ଖାଲି କିଛି କିଛି ଭାବରେ ଗୋଟେ ବୁଝିପାରନ୍ତି ଆଉ